ହଁ ଓଡ଼ିଶା ହଉଛି ଗୋଟେ ଗ୍ରାମାଞ୍ଚଳ ବହୁଳ ରାଜ୍ୟ ଯାହାଦ୍ୱାରା କି ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥାକୁ ଆକର୍ଷିତ କରିବାର୍ ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ସବୁ ନିଆଯାଉଛି ସହାୟତା ନିଆଯାଉଛି ଛାତ୍ର ଛାତ୍ରୀଙ୍କୁ ଆକର୍ଷଣ କରିବା ପାଇଁ ଏମ୍ ଡ଼ି ଏମ୍ ବ୍ୟବସ୍ଥା ଭୋଜନ ବ୍ୟବସ୍ଥା କରାଯାଇଛି ଆଉ ଆଠ ଦିନ ସପ୍ତାହରେ ଥରେ ଅଣ୍ଡା ଦିଆହେଉଛି ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ଦିଆଯାଉଛି ତା ପଛେ ସେମାନଙ୍କୁ ସ୍କଲାରସିପ୍ ଦିଆଯାଉଛି ଏବଂ ପୋଷାକ ପରିଚ୍ଛଦ ସବୁ ଦିଆଯାଉଛି ବହି ଖାତା କଲମ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ଏବଂ ଏବେ ଆଉ ଗୋଟେ ବ୍ୟବସ୍ଥା କରାଯାଉଛି ଯେଉଁଟା କି ଆମର ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ସ୍କୁଲ୍ ପୋଷାକ ପରିଚ୍ଛଦ ସାଥ ସାଥ ଆଉ ଖେଳ ଆକ୍ଟିଭିଟିଜ୍ ପାଇଁ ମଧ୍ୟ ପୋଷାକ ପରିଚ୍ଛଦ ଦେଉଛି ଏବଂ ଖେଳ ଆକ୍ଟିଭିଟିଜ୍ ପାଇଁ ପୋଷାକ ପରିଚ୍ଛଦ ହେଉଛି ତା'ର ଆମର ବିଜେତା କାର୍ଯ୍ୟକ୍ରମମାନ ସବୁ ଚାଲିଛି ଯେଉଁଟା କି ବିଜେତା କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କର ଯେଉଁ ଅନ୍ତର୍ନିହିତ ଗୁଣାବଳୀ ଅଛି ସେ ବିଜେତା ମାଧ୍ୟମରେ ବିକଶିତ ହେଇ ପାରୁଛି ଯା'ଦ୍ୱାରା ଖେଳ କରୁଥିବ ଖେଳ ସାମଗ୍ରୀ ଦିଆ ହେଉଛି ଖେଳ ମାଧ୍ୟମରେ ତାଙ୍କୁ ଆଗକୁ ନିଆ ଯାଉଛି ଯେଉଁମାନେ ଗୀତ ଗାଉ ଥିବେ ଗୀତ ମାଧ୍ୟମରେ ତାଙ୍କୁ ଆଗକୁ ନିଆଯାଉଛି ଯେଉଁମାନେ ନାଟକ କରୁଥିବେ ଅଭିନୟ ମାଧ୍ୟମରେ ତାକୁ ଆଗକୁ ନିଆଯାଉଛି ଯେଉଁମାନେ ବିଭିନ୍ନ ପ୍ରକାର ଚିତ୍ର ପେଣ୍ଟିଂ କରୁଥିବେ ତାଙ୍କୁ ପେଣ୍ଟିଂ ମାଧ୍ୟମରେ ଏହିପରି ବିଜେତା ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଉଛି ଆକ୍ଟିଭିଟି ମାଧ୍ୟମରେ ଯାଦ୍ୱାରା ସେ ଆକ୍ଟିଭିଟି ବେସ୍ରେ ଯେତେବେଳେ ଶିକ୍ଷା ଦାନ କରାଯାଉଛି ତାଦ୍ୱାରା ଶିକ୍ଷାର ଅଧ୍ୟୟନ ସାମଗ୍ରୀ ଯୋଗାଇ ଦେବା ସାଥେ ସାଥେ ଏବଂ ଯୋଗ୍ୟ ଶିକ୍ଷକମାନେ ମଧ୍ୟ ନିଯୁକ୍ତି ପାଉଛନ୍ତି ଆଜିକାଲି ତ ସବୁ କମ୍ପ୍ୟୁଟର୍ ଯୁଗ ହେଇଗଲା ଇଲେଟ୍ରିକ୍ସ୍ ଯୁଗ ହେଇଗଲା ଆଉ ସ୍ମାର୍ଟ୍ ବୋର୍ଡ଼ରେ ପାଠ ପଢ଼ା ହେଇଯାଉଛି ଛୁଆମାନଙ୍କୁ ଯାହାଦ୍ୱାରା କି ସ୍ମାର୍ଟ୍ ବୋର୍ଡ଼୍ ଫଳରେ ସେମାନେ ଆଗ୍ରହ ସହକାରେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବା ପାଇଁ ଆସୁଛନ୍ତି ଏବଂ ସମସ୍ତ ପ୍ରକାର ସୁବିଧା ସରକାର ତା'ମାନେ ପ୍ରଚେଷ୍ଟା କରୁଛନ୍ତି କିପରି କିପରି ଭାବରେ ଗ୍ରାମାଞ୍ଚଳରୁ ଅଧିକ ଛାତ୍ର ଉନ୍ନତି କରିବେ ଶିକ୍ଷାର ଶିକ୍ଷାର ବ୍ୟବସ୍ଥା କିପରି ଉନ୍ନତି ହେବ ସେଥିପାଇଁ ଯତ୍ ପର ତତ୍ ପର ଚେଷ୍ଟା ଚାଲିଛି